ମୁଁ ଆପଣଙ୍କର ଗୋଟେ ପାସେଞ୍ଜର କହୁଛି ମୋର ଏୟାରପୋର୍ଟରେ ପହଞ୍ଚିବାର ଥିଲା ଗୋଟେ ବେଳେ କାରଣ ମୋର ଫ୍ଲାଇଟ୍ ଥିଲା ଗୋଟେ ବେଳେ ଆପଣଙ୍କ ଡ୍ରାଇଭର ମୋତେ ଲେଟ୍ରେ ପହଞ୍ଚାଇଥିବାରୁ ମୋର ଯାହା ବି କାମ ଥିଲା ସେସବୁ ମିସ୍ ହେଇଗଲା ତେଣୁ ଆପଣଙ୍କୁ ମୁଁ କେମିତି ତା'ର ମୂଲ୍ୟଟା ଦେବି ଆପଣଙ୍କ କୁହନ୍ତୁ ମୋର ସେଇ ଟାଇମ୍ରେ କିଛି ଗୋଟେ ଜରୁରୀ କାମ ଥିବାରୁ ମୁଁ ଜଲ୍ଦି ପହଞ୍ଚିବାକୁ ଚାହୁଁଥିଲି କିନ୍ତୁ ଆପଣଙ୍କ ଡ୍ରାଇଭର ମୋତେ ଲେଟ୍ରେ ନେଇକି ପହଞ୍ଚାଇଲା ଏମିତିକି ତା'ର କିଛି ପର୍ସନାଲ୍ କାମ ପାଇଁ ସେ ମୋ କାମକୁ ମାନେ ଲେଟ୍ରେ ନେଇକି ମୋତେ ପହଞ୍ଚାଇଲା ଯେଉଁଥିପାଇଁ ମୁଁ ମୋର ସେଇ କାମଟାକୁ ମୁଁ କରିପାରିଲି ନାହିଁ ଆଉ ଏଇଥିପାଇଁ ଆପଣ ମତେ ଯେଉଁ ମୂଲ୍ୟଟା ମାଗୁଛନ୍ତି ମୁଁ ତାକୁ କେମିତି ଦେଇ ପାରିବି ମୋର କାମ ଯେହେତୁ ନ ହେଲା ମୁଁ କେମିତି ଦେଇ ପାରିବି କି ଆପଣଙ୍କୁ ମୋ ତାହାର ମୂଲ୍ୟଟା ଆପଣ ନେଲେ ସତ କିନ୍ତୁ ମୋର ତ କାମଟା ହୋଇପାରିଲାନି ନା ଆଉ ମୁଁ କେମିତି ତା'ର ମୂଲ୍ୟ ଦେଇପାରିବି ଏହି ସବୁ ଆପଣଙ୍କ ଡ୍ରାଇଭରର ଭୁଲ ଆପଣ ଆପଣଙ୍କ ଡ୍ରାଇଭରଙ୍କୁ କିଛି ମାନେ ଇଏ କରନ୍ତୁ ଯେମତି ପାସେଞ୍ଜରକୁ ଠିକ୍ ଟାଇମ୍ରେ ପହଞ୍ଚାଇପାରିବେ ଆଉ ଲୋକ ତାଙ୍କ ସୁବିଧାରେ ଯାଇଁକି ପହଞ୍ଚିପାରିବେ